ଆମ ଯାଜପୁରକୁ ଜାଣିବାକୁ ଗଲେ ଆମେ ପ୍ରଥମେ ଆମ ମା ବିରଜାଙ୍କୁ ହିଁ ଜାଣିଥାଉ ସେ ହେଉଛନ୍ତି ଆମ ଯାଜପୁରର ପ୍ରତ୍ୟକ୍ଷ ଦେବୀ ପୌରାଣିକ ହିସାବରେ ଆମେ ଶୁଣିଛୁ ଯେ ଯେତେବେଳେ ମାତା ସତୀଙ୍କର ସତୀଦାହ ହେଇଥିଲା ସେତେବେଳେ ଭଗବାନ ବିଷ୍ଣୁ ତାଙ୍କ ସୁଦର୍ଶନ ଚକ୍ରରେ ତାଙ୍କ ଶରୀରକୁ ଛପନ ଭାଗ କରିଥିଲେ ଯାହାଫଳରେ ତାଙ୍କର ଗୋଟିଏ ଭାଗ ନାଭି ଆସିକି ଆମର ଯାଜପୁରର ବିରଜା କ୍ଷେତ୍ରରେ ପଡ଼ିଥିଲା ଯାହାଫଳରେ ଆଜି ଆମେ ତାକୁ ନାଭିଗୟା ନାମରେ ବି ଜାଣିଥାଉ ଆଉ ଆମର ଯାଜପୁରର ଦଶାସନ ଘାଟ ସେଠି ଆମର ଯମ ମାଙ୍କର ସାତ ଭଉଣୀ ପ୍ରତିଷ୍ଠା ହେଇଛନ୍ତି ଆଉ ଆମେ ସେଠି ପ୍ରତ୍ୟେକ ବର୍ଷ ସେଠାରେ ସମସ୍ତ ଆମ ପୂର୍ବ ପୁରୁଷଙ୍କର ପିଣ୍ଡଦାନ କରିଥାଉ ଆଉ ବୌଦ୍ଧ ଧର୍ମର କିଛି ଅସ୍ଥି ଆମର ରତ୍ନଗିରି ଓ ଉଦୟଗିରିରେ ମଧ୍ୟ ଅଛି ଯାହାଫଳରେ ଆମେ ଜାଣିପାରିଥାଉ କି ବୌଦ୍ଧ ଧର୍ମର କିଛି ସଂସ୍କୃତି ପରମ୍ପରା ଆମ ଯାଜପୁରରେ ଅଛି ବୋଲିକି ଆଉ ରହିଲା ମହାବିନାୟକ ମହାବିନାୟକ ହେଉଛନ୍ତି ପ୍ରଭୁ ମହେଶ୍ଵରଙ୍କର ସ୍ଥାନ ସିଏ ବର୍ତ୍ତମାନ ଆମର ସିଏ ପାହାଡ଼ ଉପରେ ସ୍ଥାପନ ହେଇଛନ୍ତି ଆଉ ସିଏ ଏକ ପର୍ଯ୍ୟଟନସ୍ଥଳୀ ମଧ୍ୟ